ଭାରତୀୟ ଚାକିରି ମାର୍କେଟ କିପରି ଏବଂ ଏହା ସମ୍ମୁଖୀନ ହେଉଥିବା କିଛି ସାମ୍ପ୍ରଦକୀୟ ଆହ୍ୱାନ ଏବଂ ସୁଯୋଗ କ'ଣ ଆମ ଭାରତରେ ବହୁତ ପଢ଼ା ପିଲା ଅଛନ୍ତି ବଟ କେହି ବି ଚାକିରି ପାଉନାହାନ୍ତି ପଢ଼ାର ଅବହେଳା ବଟ୍ ଲୋକମାନଙ୍କର ବହୁତ ପ୍ରୋବ୍ଲେମ୍ ହଉଛି ପାଠପଢ଼ ବହୁତ ମାନେ ଆଜିକାଲି ସବୁ ଜେନେରେସନରେ ସବୁ ପିଲା ପାଠ ପଢ଼ିଲେଣି ସମସ୍ତଙ୍କର ଗ୍ରାଜୁଏସନ ପିଜି ଏମିତି କରି ବେକାର ଯୁବକ ବହୁତ ଅଛନ୍ତି ସେମାନଙ୍କୁ କେମିତି ଚାକିରି ଦିଆଯିବ ପ୍ରାଇଭେଟରେ କି ଗମେଣ୍ଟରେ ସବୁ ସରକାର ହିଁ ସେଇଟା ସବୁ ଇଏ କରିବା ଦରକାର ଲୋକମାନେ ଚାକିରି ନ ପାଇ ବହୁତ ହଇରାଣ ହଉଛନ୍ତି ପାଠ ପଢ଼ିବା ପରେ ଆଉ କାମ କରିବାକୁ ଇଚ୍ଛା ହୁଏନି ଲୋକମାନଙ୍କୁ କ୍ଷେତରେ ଯାଇକି କେମିତି ଲୋକମାନେ ଚାକିରି ନ ପାଇ ଆଲୁତୁ ଫାଲୁତୁ ଇଆଡ଼େ ବହୁତ ଖରାପ କାମ ବି କରୁଛନ୍ତି ସେଥିପାଇଁ କେମିତି ଡେଭଲପ କରାଯିବ ଲୋକମାନଙ୍କୁ କେମିତି ପ୍ରାଇଭେଟରେ ଚାକିରି ଦିଆଯିବ ସେ ବିଷୟରେ ଆଲୋଚନା କଲେ ଭଲ ହେଇଥାନ୍ତି